ହ୍ୟାଲୋ ହଁ ଗୁଡ଼ମର୍ନିଙ୍ଗ ଗୁଡ଼ମର୍ନିଙ୍ଗ ହଁ

ହଁ ସ୍ଵପ୍ନା ମ୍ୟାଡ଼ାମ୍

ହଁ ଆମର ତ ହୋଟେଲଟା ହେଉଛି ଆମର ବିରିୟାନୀ ହୋଟେଲ୍ ପୁଣି ଭେଜ୍ ନନ୍ଭେଜ୍ ଏଣ୍ଡ ଆମର ଏମତି ଅନେକପ୍ରକାର ଅଲଗା ଅଲଗା ଡିସ୍ଟା ରହିଥାଏ ଆଉ ଆପଣ ପଦ୍ମନାଡ଼ ଖାଇବାକୁ ଚାହୁଁଛନ୍ତି କି ହଁ ପଦ୍ମନାଡ଼ ତ ଏବେ ହେବ କି ନାହିଁ ମୁଁ ଟିକିଏ ପଚାରିକି କହିଦେବି କିନ୍ତୁ ପଦ୍ମନାଡ଼ ବହୁତ ପ୍ରକାର ରହୁଛି ସାର୍ ଆପଣ କେଉଁ ଫ୍ଲେବରର ଖାଇବେ ଏଇଠି ରହିଛି ଆମ ପଦ୍ମନାଡ଼ ରହୁଛି ଭଜା ରହୁଛି ତା'ପରେ ପଦ୍ମନାଡ଼ ସିଝା ରହୁଛି ତା'ପରେ ପଦ୍ମନାଡ଼ ଗ୍ରେଭି ତା'ପରେ ପଦ୍ମନାଡ଼ ଖଟା ମିଠା ତ ସାର୍ ଆପଣ କୋଉଁ ଫ୍ଲେବରଟା ଖାଇଥିଲେ ସାର୍ କୋରାପୁଟରେ ହଁ ହଁ ତ ଏଇଠି ବି ମିଳିଯିବ ସାର୍ ଆଉ ଆପଣ ସାର୍ ଏଇଠି ଆମର ଚାରି ଫ୍ଲେବର ରହୁଛି ପଦ୍ମନାଡ଼ ଫାଷ୍ଟ ଚିକେନ୍ ଚିକେନ୍ ସରିଷ୍ଟର ପଦ୍ମ ଫ୍ରାଏ ତା'ପରେ ଫ୍ରାଏର ଗୋଟେ ରହୁଛି ସାର୍ ତା'ପରେ ଗୋଟେ ରହୁଛି ସାର୍ ତା'ପରେ ମସଲାର ଗୋଟେ ରହୁଛି ସାର୍ ତା'ପରେ ଆଉ ଗୋଟେ ତରକାରୀର ରହୁଛି ସାର୍ ଆପଣ କେଉଁଟା ଖାଇବାକୁ ଚାହୁଁଛନ୍ତି ସାର୍ ସାର୍ ଆପଣ ପଦ୍ମନାଡ଼ରେ ଦୁଇପ୍ରକାର ରହୁଛି ସାର୍ ଗୋଟେ ହେଉଛି ଆମର ପଦ୍ମନାଡ଼ ନନଭେଜ୍ ଆଉ ଗୋଟେ ପଦ୍ମନାଡ଼ ଭେଜ୍ ଖାଲି ରହୁଛି ସାର୍ ତ ଆପଣ କେଉଁ ଫ୍ଲେବର ଖାଇବାକୁ ଚାହୁଁଛନ୍ତି ସାର୍ ହଁ ସାର୍ ହଁ ହଁ ଏଇଠି ମିଳିଯିବ ଆଉ ହଁ ସାର୍ ଏଇ ହଁ ହଁ ସାର୍ ହଁ ଏଇଠି ତ ଆମ ମିଳୁଛି ସାର୍ ଏଇଠି ଆପଣ ହ୍ୱାଇଟ୍ ରାଇସ୍ ହ୍ୱାଇଟ୍ ରାଇସ୍ ସହିତ ଆମର ପଦ୍ମନାଡ଼ ପୁଣି ତା' ସହିତ ଆପଣ ଦେଖନ୍ତୁ ସାର୍ ଆପଣ ଯଦି ହ୍ୱାଇଟ୍ ରାଇସ୍ ଖାଉଛନ୍ତି ତାହେଲେ ପଦ୍ମନାଡ଼ ନନଭେଜଟା ଆପଣଙ୍କ ପାଇଁ ଫିଟ୍ ଆଉ ଆପଣ ଖାଲି ଯଦି ପଦ୍ମନାଡ଼ କରିକି ଖାଉଛ ତା' ମିନସ୍ ଆପଣ ନେଇପାରନ୍ତି ସାର୍ ଆପଣ ନନଭେଜ୍ ଖାଆନ୍ତି ସାର୍ ହଁ ତ ଏଇଠି ଆପଣ ହଁ ହଁ ତ ଏଇଟି ଆପଣ ଖାଇଦିଅନ୍ତୁ ସାର୍ ପଦ୍ମନାଡ଼ ସହିତ ହ୍ୱାଇଟ୍ ରାଇସ୍ ପୁଣି ତାହା ସହିତ ଡାଲି ସାର୍ ଏଇଟା ତାର ବେଷ୍ଟ୍ କମ୍ବିନେସନନ୍ ରହିଛି ଆପଣ ଯଦି ଖାଇବକୁ ଇଚ୍ଛୁକ ତା'ହେଲେ ମୁଁ ଅର୍ଡ଼ରଟା ଆପଣଙ୍କପାଇଁ କରଦେବି ସାର୍ ଆଉ ଆପଣ ଆପଣ ସାର୍ ଆପଣ ହୋଟେଲରେ ବସି ଖାଇବେନା ଆପଣଙ୍କ ପାର୍ସଲ କରାଯିବ ସାର୍ ଏଠି ଆମର ଦୁଇଟା ମାଧ୍ୟମ ରହିଛି ଗୋଟେ ଆପଣଙ୍କପାଇଁ ପାର୍ସଲ ଆଉ ହୋଟେଲରେ ବସିକି ଖାଇପାରିବେ ରେଷ୍ଟୁରାଣ୍ଟ୍ ଆମର ରେଷ୍ଟୁରାଣ୍ଟ୍ରେ ଖାଇପାରିବେ ବସି ହଁ ସାର୍ ହଁ ହେଲେ ଆପଣ ବସନ୍ତୁ ମୁଁ ଅର୍ଡ଼ରଟା ଲଗାଇ ଦେଉଛି ହଁ ସାର୍ ମୁଁ ହଁ ସାର୍ ହଁ ମେନ୍ୟୁ ପ୍ଲେଟ୍ଟା ଦେଖିଦିଅ ୱେଟର୍କୁ କହିଦିଅ ମୁଁ ମୋ ହିସାବରେ କହିଦେଲି ମେନ୍ୟୁ ପ୍ଲେଟ୍ ୱେଟର୍ ତା' ହିସାବରେ ଆପଣ କ'ଣ ଡ୍ରିଙ୍କ୍ କ'ଣ ପାଣି ଦରକାର କି ସାର୍ ହଁ ସାର୍ ହଁ ବସନ୍ତୁ ସାର୍ ଓ କେ ସାର୍ ରହୁଛି ସାର୍